ନୟାଗଡ଼ ଜିଲ୍ଲାରେ ଲୋକମାନେ ସାଧାରଣତଃ ଖରିଫ ଫସଲ ପାଇଁ ଉପଯୁକ୍ତ ହୁଅନ୍ତି ଖରିଫ ଫସଲ ହେଲା ଧାନ ଗହମ ଏ ଧାନ ଆଖୁ ଓ ଅନ୍ୟାନ ଇତ୍ୟାଦି ଫସଲ ଏବଂ ରବି ଫସଲ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି କିନ୍ତୁ ନୟାଗଡ଼ ଜିଲ୍ଲାରେ ଅଧିକାଂଶ ଆଦିବାସୀ ଅଞ୍ଚଳର ଲୋକମାନେ ସେମାନେ ଜଅ ବାଜେରା ମାଣ୍ଡିଆ ଏହିସବୁ ଚାଷ କରନ୍ତି ଏହି ଚାଷ ଗୁଡ଼ିକ ଅତି ଅନ୍ୟୂତ ଅନ୍ୟୂତ ଧରଣର ଲୋକମାନେ ହିଁ କରିଥାନ୍ତି ଏବଂ ଶିକ୍ଷାଗତ ଯୋଗ୍ୟତା ଭିତରେ ନୟାଗଡ଼ ଜିଲ୍ଲାର ଟାଉନ ସଦର ଟାଉନ ଏବଂ ତା'ର ଆଖ ପାଖ ଅଞ୍ଚଳ ଶିକ୍ଷାବିତ୍ ଲୋକମାନେ ସେମାନେ ବିଶେଷତଃ ଖରିଫ ଫସଲ ଧାନ ବ୍ୟବସାୟ ଉପରେ କରି ଚଳନ୍ତି ରବି ଫସଲ ହିସାବରେ ମୁଗ ବିରି କୋଳଥ ଏ ସମସ୍ତ ଅନ୍ୟାନ୍ୟ ସୂଚିତ କରନ୍ତି ଏହି ରୀତି ଗୁଡ଼ିକ ଜିଲ୍ଲାର ଅନ୍ତର୍ଗତ ଅର୍ଥନୈତିକ ପରିଚାଳନକୁ ଅର୍ଥନୈତିକ ଦୃଷ୍ଟିରେ ଆଖୁ ଚାଷଟି ଅଧିକାଂଶ ଲୋକ କରିଥାନ୍ତି ଏବଂ ଆଖୁ ଚାଷର ଯେଉଁ ଦ୍ୱାରା ସୁଗାର ଫ୍ୟାକ୍ଟ୍ରି ଥିଲା ତାହା ସେ ସୁଗାର ଫ୍ୟାକ୍ଟ୍ରି ବର୍ତ୍ତମାନ ବନ୍ଦ ହେବା ଯୋଗରୁ ଏହା ଅର୍ଥନୀତି ସୁବିଧା ତା'ର ହୋଇପାରୁ ନାହିଁ ଯଦି ସେମାନେ ଆମ ଅଞ୍ଚଳର ଲୋକମାନେ ଜଳସେଚନର ନୟାଗଡ଼ ଜିଲ୍ଲାର ଲୋକମାନେ ଜଳସେଚନର ସୁବିଧା ପାଇପାରନ୍ତି ନାହିଁ ଏବଂ ଏହା ଯେଉଁ ଅଞ୍ଚଳରେ ଜଳସେଚନ ଅଛି ତାହା ଉଠା ଜଳସେଚନ ପମ୍ପ ଜରିଆରେ ଏବଂ ଏଲ୍ଆଇ କରେଣ୍ଟ ସାହାଯ୍ୟରେ ଏଲ୍ଆଇ ତାହା ଚାଷ କରିଥାନ୍ତି ସେଥିରୁ ଯାହା ଉନ୍ନତି ହୁଏ ସେମାନଙ୍କର ଜୀବନଶୈଳୀକୁ ସେମାନେ ପାରନ୍ତି ଏବଂ ଆଜି କାଲି ସରକାରଙ୍କର ପ୍ରୋତ୍ସାହନ ଯୋଗେ ବିଭିନ୍ନ ଚାଷ କରାଯାଉଛି ମତ୍ସ୍ୟ ଚାଷ ପୋଖରୀ ମାନଙ୍କରେ ମତ୍ସ୍ୟଚାଷ କରାଯାଉଛି ଏବଂ କୁକୁଡ଼ା ବ୍ରଏଲର କୁକୁଡ଼ା ଫାର୍ମ ମାନ କରୁଛନ୍ତି ଏବଂ ଗୋପାଳନ ମଧ୍ୟ କରି ସେମାନେ ଏଥିରୁ କିଛି ଅର୍ଥନୈତିକ ଜୀବନଶୈଳୀ ପାଇପାରିଛନ୍ତି କିପରି ଯୋଗଦାନ କରି ଏହି ଭିତିକ ଅର୍ଥନୈତିକ ଅବଦାନ ହେଲା ଜୀବନଶୈଳୀକୁ ମାନବ ଜୀବନରେ ଜୀବନଶୈଳୀ ଉନ୍ନତ କରିବାକୁ ହେଲେ ବିଭିନ୍ନ ସଂସ୍ଥା ମାଧ୍ୟମରେ କରାଯାଇଥାଏ ସରକାରଙ୍କ ତରଫରୁ କିଛି ପ୍ରୋତ୍ସାହନ ଦିଆଯାଏ ତା'ହେଲେ ନୟାଗଡ଼ ଜିଲ୍ଲାର ଅଧିବାସୀମାନେ ଉନ୍ନତି ଶୈଳ କରିପାରିବେ ସରକାରଙ୍କ ସେବା ହସ୍ତତନ୍ତୁ ଉପରେ ଏତେ ନାହିଁ ଏବଂ ଆମ ଅଞ୍ଚଳ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ କପା ଚାଷର ସୁବିଧା ସୁଯୋଗ ହୋଇପାରେ ନାହିଁ କେବଳ କିଛି ଅଞ୍ଚଳର ଲୋକମନେ ଝୋଟ ଚାଷ କରି ଯାହା ସେମାନଙ୍କର କାରୁକାର୍ଯ୍ୟତା କରିଥାନ୍ତି ଏବଂ ବୟନଶିଳ୍ପ ଉପରେ କପା ସୃଷ୍ଟି ଆମ ନୟାଗଡ଼ ଜିଲ୍ଲାର ଲୋକମାନଙ୍କ ପାଇଁ ଜଳବାୟୁର ସୁବିଧା ସୁଯୋଗ ହୋଇପାରେ ନ ଥାଏ ତେଣୁ ଏମାନେ ବୟନଶିଳ୍ପର ଉତ୍ପାଦନ କରିପାରନ୍ତି ନାହିଁ